ଭାରତ ଏକ କଳାକାର ବହୁଳ ଦେଶ ଏଠାରେ କଳାକାରଙ୍କ କୌଣସି ଅଭାବ ନାହିଁ ଭାରତରେ କେତେକ କଳାକାରଙ୍କୁ ଗୁରୁତ୍ୱ ଦିଆଯାଇଥାଏ ଏବଂ ଅଧିକାଂଶ କଳାକାରଙ୍କୁ ଗୁରୁତ୍ୱ ଦିଆଯାଇନଥାଏ କାରଣ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ କିମ୍ବା ପଇସା ନଥାଏ ସେମାନେ ଉପରକୁ ମଧ୍ୟ ଯାଇପାରିନଥାନ୍ତି ଯେଉଁମାନେ ଅଧିକାଂଶ ଅର୍ଥ ଖର୍ଚ୍ଚ କରି ଫିଲ୍ମ ବା ଅଭିନୟ ଜଗତକୁ ଯାଇପାରିଥାନ୍ତି ସେମାନଙ୍କୁ ଲୋକମାନେ ଅଧିକ ପ୍ରିୟ ବା ଗୁରୁତ୍ୱ ଦେଇଥାନ୍ତି ଏବଂ ସେଇ ଅଭିନୟ ଜଗତରେ ହିନ୍ଦୀ ଜଗତ ସବୁଠାରୁ ଅଧିକ ଲୋକପ୍ରିୟ ଜଗତ ସେହି ଜଗତକୁ ଲୋକମାନେ ଅଧିକାଂଶ ପସନ୍ଦ କରନ୍ତି ଏବଂ ତାହା ମଧ୍ୟରୁ ଓଡ଼ିଆ ଜଗତ ବା ତେଲୁଗୁ ଅଭିନୟକାରୀ ମାନଙ୍କୁ ଲୋକମାନେ ଅଧିକାଂଶ ଗୁରୁତ୍ୱ ଦେଇନଥାନ୍ତି